ଅଣ୍ଡା ରୁ କୁକୁଡ଼ା ଉତ୍ପାଦ ହୁଏ ହଁ ତାଙ୍କର ବହୁତ କିଛି ଅଛି ତାଙ୍କର ଯଦି କୁକୁଡ଼ା ଉତ୍ପାଦ ହେଉଛି ଥଣ୍ଡାରୁ ସବୁକଛି କୁକୁଡ଼ା ଏତେ ଭଲ ଧୀରେ ଧୀରେ ତାଙ୍କର ପକ୍ଷୀ ଯାକ ହୁଏ ପକ୍ଷୀ ଯାକ ଉତ୍ପାଦ ହୁଏ ଧୀରେ ଧୀରେ ଯେଉଁଟାକି ଧୀରେ ଧରେ ତା ପର ଉଡ଼ିପାରନ୍ତି ନାହିଁ ଯେଉଁମାନେ ଆଉ ତାଙ୍କର ଏଜ୍ ବି ଏଜ୍ ହେଇଗଲା ପରେ ପୂର୍ବବାଲା ତାଙ୍କୁ ମାରି ଖାଆନ୍ତି ସେ ସବୁ ଅଛି ଖାଦ୍ୟ ଦେଲେ ବଞ୍ଚିବେ ତାଙ୍କ ଜୀବନେ ଖାଦ୍ୟ ବିିନା କିଛି ହବନି କୁକୁଡ଼ାର ଖାଦ୍ୟ ବି ଦିଆଯିବ ଏମିତି ଖାଦ୍ୟ ଦିଆଯିବ ଖାଦ୍ୟ ଖାଦ୍ୟ ବିନା କିଛି ହବନି ଖାଦ୍ୟ ଦେଲେ ତାଙ୍କର ଉଡ଼ିବାର ଟିକେ ପକ୍ଷୀ ଆସେ ପକ୍ଷୀ ଆସିଲା ପରେ ତାଙ୍କୁ ଉଡ଼ନ୍ତି ଯେତେ ଦୂର ତ ଉଡ଼ନ୍ତି ନାହିଁ ଟିକେ ଉଡ଼ନ୍ତି ବାକି ଭଲ ସେ ସବୁ ବିଷୟରେ ଆ ମାରେ ବି ଖାଆନ୍ତି କେତେ ଲୋକ ଅଛନ୍ତି କୁକୁଡ଼ାକୁ ମାରି ଖାଆନ୍ତି